ଆମେ ଗୋଟିଏ ଦିନରେ ଭାତ ଡାଲି ରୁଟି ମାଂସ ଇତ୍ୟାଦି ପନିପରିବା ଖାଇଥାଉ ଚାଉଲରେ ଚାଉଳ ହେଉଛି ଶ୍ଵେତସାର ରୁଟି ବି ମଧ୍ୟ ଶ୍ଵେତସାର ଏହିପରି ଭାବରେ ଆମକୁ ଖାଦ୍ୟ ମିଳିଲେ ଆମର ଦେହ ସୁସ୍ଥ ରହିବ ଏବଂ ରକ୍ତର ଆଦାନ ପ୍ରଦାନ ହୋଇପାରିବ ଏବଂ ଉତ୍ତମ ସ୍ୱାସ୍ଥ୍ୟ ରୂପେ ଆମ ଶରୀର ବିବେଚିତ ହୋଇପାରିବ ଆମେ ଖାଦ୍ୟ ଖାଇବାକୁ ହେଲେ ଆମେ ଖାଦ୍ୟ ଖାଇବାକୁ ହେଲେ କିଛି ଉତ୍ପାଦନ କରିବାକୁ ମଧ୍ୟ ହେବ ଏବଂ ନିଜର ଶରୀରକୁ ଭଲ ଭାବରେ ରଖିବାକୁ ହେଲେ ଭଲ ଭଲ ଖାଦ୍ୟ ଖାଇବାକୁ ପଡ଼ିବ